ଆମେ ବଗିଚାରେ ବହୁତ ଫୁଲ ଗଛ ଏହିସବୁ ଲଗାଇଥାଉ କିନ୍ତୁ ସେଇ ଭିତରରୁ ଆମେ ଗୋଟିଏ ଫୁଲ ଆମକୁ ବହୁତ ଭଲ ଲାଗୁଥାଏ ମୋତେ ଗୋଟିଏ ଫୁଲ ବହୁତ ଭଲ ଲାଗୁଥାଏ ଯେମିତି ଗୋଲାପ ଏହିସବୁ ଫୁଲ ମୋତେ ବହୁତ ଭଲ ଲାଗୁଥାଏ ଗୋଲାପ ଫୁଲ ଅନ୍ୟ କୌଣସି ଫୁଲ ଗଛ ସାମ୍ନାରେ ଗୋଟିଏ ଫଳ ଗଛ ହେଇଥିଲେ ଯେମିତି ବଡ଼ ଏଇ ଗଛ ଖେଜୁର ଗଛ ଖଜୁରୀ ଗଛ ଏଇସବୁ ହେଲେ ସେମାନଙ୍କର ଆମେ ଫଳ ବି ଖାଇପାରୁ କିନ୍ତୁ ଫୁଲ ଗଛ ତ ବହୁତ ସୁନ୍ଦର ଦେଖିବାକୁ ଇଚ୍ଛା ହୋଇଥାଏ ସେ ଫୁଲ ଦେଇକରି ଆମେ ଭଗବାନଙ୍କର ଚରଣରେ ଦେଇପାରନ୍ତି ବହୁତ ଜାଗାରେ ଦେଇପାରନ୍ତି ଆମେ କ'ଣ କରିବା ଫୁଲ ଗଛ ତ ଫୁଲ ଗଛ ଆମେ ଫୁଲ ବିକି ବି ପାରୁଛନ୍ତି ଆମେ ଫୁଲ ବିକି କରି ଆମେ ପୋଷଣ ନିଜର ନିଜର କାରଣ ଲଗାଇ ପାରୁଥାନ୍ତି କାମରେ ଗୋଟିଏ ଗୋଟେ ଜାଗା ପୂଜା ହେଲେ ଆମେ ଫୁଲ ନେବାକୁ ଆବଶ୍ୟକ ସେଥିପାଇଁ ଫୁଲ ଗଛ ଲଗାଇବାକୁ ବହୁତ ଭଲ ଓ ଭଲ କାମ